ପକ୍ଷୀ ପକ୍ଷୀମାନେ କାଣା ତାଙ୍କର୍ ଗୁଟେ ଗୁଟେ ଛୋଟିଆ ଜୀବନ ରହୁଛେ ଯେନ୍ମାନେ କି ତାଙ୍କର୍ ପାଇଁ ଆମେ ଆମର୍ ଘର ପଛପଟେ ହେଲା କିମ୍ବା ବଗିଚାରେ ହେଲେ ତାଙ୍କପାଇଁ ଗଛ ଲଗେଇ ଦେବାର୍ କଥା ତାଙ୍କେ ପିଇବାର୍ ଲାଗି ପାଣି ବ୍ୟବସ୍ଥା ବି କରିଦେବାର୍ କଥା ଆଉ କାଣାକି ଛୋଟିଆ ଛୋଟିଆ ଜୀବମାନେ ଆଜିକାଲି ଧିରେ ଧିରେ ସେମାନେ କାଣା ହେଉଛନ୍ ବିଲୁପ୍ତ ହେଇଯାଉଛନ୍ ଛୋଟିଆ ଛୋଟିଆ ଆମ୍କେ ସେ ନନ୍ଦନକାନନ ଗଲେ କିମ୍ବା ସେ ଜୁ କେ ଗଲେ ହିଁ ଆମେ ସେ ଛୋଟିଆ ଛୋଟିଆ ପକ୍ଷୀମାନ୍କେ ଦେଖ୍ବାକେ ପାଉଛୁ ହେଲେ ଧୀରେ ଧିରେ ସବୁ ମାନେ ଯେତେ ବି ଜୀବ ହେଲା ଯେତେ ବି ପକ୍ଷୀ ଜୀବ ହେଲା ସବୁ ଧିରେ ଧିରେ ଲୁପ୍ତ ହେବାରେ ଲାଗିଛନ୍ ଏବେ ଯେନ୍ତା କି ଆମର କାଉ ଗୁଡ଼ାକ ହେଲା ଆଉ ସକାଲେ ତାଙ୍କର ଶୁଭା ବି ନାଇ ଜିବାର୍ନା ତାଙ୍କର ରାବଟା ଆଗେ କାଣା ହେଉଥିଲା କି ସକାଳୁ ଉଠ୍ଲା ବେଲେ ସବୁ ତାଙ୍କର୍ ସାଉଣ୍ଡ ଗୁଡ଼ାକ ଶୁଭୁଥିଲା ତ ଡେ ବାଏ ଡେ ଦିନକୁ ଦିନ୍ ସବୁ ସେମାନେ ଲୁପ୍ତ ହେବାରେ ଲାଗିଛନ୍ତି ତ ତାଙ୍କର ଲାଗି ଆମର୍ ନିହାତି ଭାବରେ ଆମର ବଗିଚା ହେଲା କି ଘର ପଛପଟେ ହେଲା ଗଛ ଗୁଡ଼ାକ ଲଗେଇବା କଥା ତାଙ୍କର୍ ଲାଗି ପିଇବାପାଇଁ ପାଣି ରଖିଦେବାର୍ କଥା ଛୋଟିଆ ଛୋଟିଆ ପାତ୍ରରେ କିମ୍ବା ଖାଦ୍ୟ ବି ଟିକିଏ ରଖିଦେବାର୍ କଥା ଯେନ୍ତା କି ତାଙ୍କର୍ ଖାଇବା ଖାଦ୍ୟ ରହେଲା ଚାଉଲଫାଉଲ କି ଧାନ ହେଲା ଯାହାବି ତାଙ୍କପାଇଁ ଟିକେ ରଖିଦେବାର୍ କଥା ଯାହାରଫଳରେ କି ଆମେ ପକ୍ଷୀମାନକେ ବଞ୍ଚେଇକିନା ରଖିପାରିବା